ଲୋକମାନେ ନିଜ ରାଜ୍ୟ ବିଷୟରେ ଏବଂ ତାଙ୍କର ଭୌଗଳିକ ସ୍ଥିତି ବିଷୟରେ ଜାନବା ନିହାତି ଦରକାର ସେମାନେ ଯାନବାର୍ ଦରକାର ଯେ ତାଙ୍କର ରାଜ୍ୟ କେତେ ରାଜମାରେ ଅଛି କେନ୍ କେନ୍ ଗୋଲାର୍ଦ୍ଧରେ ଧରି ଅଛି କେତେ ଡିଗ୍ରୀ ତାପମାତ୍ର ସେନେ ଦେଖାଯାଇସି ଏସବୁ ବିଷୟରେ ସେମାନେ ଜାନବା ନିହାତି ଦରକାର ନଦୀ ଜଙ୍ଗଲ ପାହାଡ଼ କେତେ ପର୍ସେଣ୍ଟ ଜଙ୍ଗଲ ଅଛି କେନ କେନ୍ ନଦୀ ଯାଇଛି ପାହାଡ଼ ଅଛେ କି ସମତଳ ଭୂମି ଅଛି ବେଳାଭୂମି କାଣା ତାକର ଏରିଆରୁ କେନ୍ ଖଣିଜଦ୍ରବ୍ୟ ବାହାରସି ସଡ଼କ କେତେ ନମ୍ବର ଜାତୀୟ ରାଜପଥ ଯାଇଛି ରେଳପଥ ଯାଇଛି କି ନାହିଁ ସେ ବିଷୟରେ ଜାନବା ଲୋକମାନଙ୍କର ନିହାତି ଦରକାର